ଆମ ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନୀୟ ଶିଳ୍ପ ଗୁଡ଼ିକ ହେଉଛି ଯେମିତିକି ବିଭିନ୍ନ ଶିଳ୍ପାଞ୍ଚଳ ଯାହାକି ଆମ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ ତଳେ ରହିଛି ଏହାପରେ ଆସୁଛି ହସ୍ତଶିଳ୍ପ ବୟନଶିଳ୍ପ କାଠ କଣ୍ଢେଇ କାମ ପେପର୍ କାମ ପଥର ଖୋଦେଇ କାମ ତାଳପତ୍ର ଖୋଦେଇ କାମ ଆଦି ମଧ୍ୟ ହୋଇଥାଏ ଓ ଲୋକମାନେ ନିଜେ ନିଜେ ବିଭିନ୍ନ ପ୍ରକାରର ବ୍ୟବସାୟ ମଧ୍ୟ କରିଥାନ୍ତି ଯାହାକି ରାସନ୍ ଦୋକାନ ଜଳଖିଆ ଦୋକାନ ପେଟ୍ରୋଲ୍ ପମ୍ପ ମରାମତି ଦୋକାନ ବିଦ୍ୟୁତ ଉତ୍ପାଦିକରଣ କପଡ଼ା ବ୍ୟବସାୟ ଇତ୍ୟାଦି ମଧ୍ୟ ହୋଇଥାଏ ଏହିସବୁ ଆମ ଶିଳ୍ପ ଓ ଅର୍ଥନୀତିକୁ ବହୁମାତ୍ରାରେ ଆଗକୁ ନେଇଅଛି ଓ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ କରିଅଛି ଏବଂ ଏଠି ଏହାର ବିକାଶ ପୂର୍ବ ଅପେକ୍ଷାରେ ଅନେକମାତ୍ରାରେ ହୋଇଛି